ମୁଁ ଗୋଟେ ଘଣ୍ଟା କିଣିଥିଲି ଯେଉଁଟାକି ତା କମ୍ପାନୀ ନାଁ ହେଉଛି ସିଟିସେନ ସେ ଘଣ୍ଟା ବର୍ତ୍ତମାନ ମୁଁ ପାଞ୍ଚ ବର୍ଷ ହେଲା ପିନ୍ଧିଲିଣି କିନ୍ତୁ କିଛି ବି ଖରାପ ହେଇନି ଓ ତା ର ପ୍ରାଇସ ଥିଲା ତିନି ଶହ ଟଙ୍କା ତ କମ୍ ଦାମରେ ବହୁତ ଭଲ ପଡିଛି ଗ୍ୟାରେଣ୍ଟି ସହିତ ଓ ଏପର୍ଯ୍ୟନ୍ତ ବି ସେଇଟା ଠିକ୍ ଠାକ୍ ଚାଲିଛି